ଏବଂ ଭାରତର ପ୍ରଥମ ମହିଳା ଯିଏ କି କଳ୍ପନା ଚାୱଲା ନାମକ ମହିଳା ମଙ୍ଗଳ ଗ୍ରହରେ ପାଦ ମଧ୍ୟ ଦେଇଥିଲେ ଏବଂ ଦୁଃଖର ବିଷୟ ସେ ସେଠାରୁ ଆଉ ଫେରିନଥିଲେ ଅର୍ଥାତ୍ ତାଙ୍କର ସେଠାରେ ଦେହତ୍ୟାଗ ହୋଇଥିଲା ଆମେ ଏଥିପାଇଁ ମଙ୍ଗଳ ଗ୍ରହର ଜୀବନ ଅଛି ବୋଲି ଭାବୁଛୁ କି ଆମର ଅନୁମାନ ଅଛି ଯେ ମଙ୍ଗଳ ଗ୍ରହରେ ଅଙ୍ଗାରକାମ୍ଳ କିମ୍ବା ଅମ୍ଳଜାନ ମଧ୍ୟ ରହିଛି ବୋଲି ନଚେତ୍ ମଣିଷ ଯାଇ ମଙ୍ଗଳ ଗ୍ରହରେ କିପରି ପାଦ ଦେଇ ପାରୁଛି ସେଥିପାଇଁ ଆମର ଅନୁମାନ ଯେ ମଙ୍ଗଳ ଗ୍ରହରେ ଜୀବନ ଅଛି ବୋଲି